ଭାରତରେ ଏମିତି ଅନେକ କଳା ଥିଲା ପୂର୍ବରୁ ଯାହାକି ଆଜି ଲୁପ୍ତ ହୋଇଯାଇଛି ଯେ ସେ କଳାଗୁଡ଼ିକୁ ଅକଳନୀୟ କାହିଁକିନା ସେ ଯେଉଁ ପ୍ରକାର କଳା ଥିଲା ସେହି କଳା ଆଜି ନାହିଁ କିନ୍ତୁ ସେହି ପ୍ରକାର କଳା କଳାକାର ସେ ସମୟରେ ଯେଉଁ କଳାକାର ଥିଲେ ଆଜିକାର କଳାକାରଠାରୁ ବି ସେମାନେ ବେଶୀ ଜାଣିଥିଲେ ବା ବେଶୀ ଶିକ୍ଷିତ ଥିଲେ କାହିଁକିନା ସେତେବେଳେ କୌଣସି ଫୋନ୍ ନଥିଲା ଏବଂ କିଛି ନଥିଲା ତ ସେଥିପାଇଁ କ'ଣ ହେଉଥିଲା ନା ଆମର ଯେଉଁ କଳାକାରମାନେ ଥିଲେ ପୂର୍ବର ଯେଉଁ କଳାକାର ଥିଲେ ସେମାନେ ବେଶୀ ତା'ମାନେ ତାଙ୍କର ଟ୍ୟାଲେଣ୍ଟ୍ ଥିଲା ବା ସେମାନେ ବେଶୀ କିଛି କହିପାରୁଥିଲେ ତ ଆଜିକାଲିର ଯେଉଁ କଳାକାର ଅଛନ୍ତି ସେମାନେ ବି ମଧ୍ୟ ବହୁତ ଭଲ ଆଉ ସେମାନେ ମଧ୍ୟ ବହୁତ ଶିକ୍ଷିତ କିନ୍ତୁ ସେମାନେ ଶିକ୍ଷିତ ହେଲେ ମଧ୍ୟ କ'ଣ ନା ପୂର୍ବର ଯେଉଁ କଳାକାରମାନେ ଥିଲେ ସେମାନେ କ'ଣ ଥିଲା ନା ତାଙ୍କ ଦେହରେ କିଛି ଗର୍ବ ନଥିଲା ଆଗକାଳରେ କିଛି ସେହିପରି ଅଟକଳ ନଥିଲା ତ ସେଥିପାଇଁ ସେମାନେ କ'ଣ କରୁଥିଲେ ନା ଫ୍ରିଲି ସେମାନେ ନିଜ ସେ ଯେଉଁ କଥା କହୁଥିଲେ ସେ କରିପାରୁଥିଲେ ଏବଂ ତାଙ୍କର କଳାର ପ୍ରଦର୍ଶନ କରୁଥିଲେ ଏବଂ ଆଗକାଳରେ ଯେତେବେଳେ କଳା ହେଉଥିଲା ବା ଗୋଟେ କଳାକାର ଯଦି ଗାଁରେ ଅଛି ତ ତାଙ୍କୁ ବହୁତ ସମ୍ମାନ ଦିଆଯାଉଥିଲା ଏବଂ ସେତେବେଳେ ସେ ସମ୍ମାନର ପାତ୍ର ଥିଲେ ବହୁତ ସମ୍ମାନ ପାଉଥିଲେ କିନ୍ତୁ ଆଜିକାଲିର କଳାକାରମାନେ ମଧ୍ୟ ସମାନ ପାଉଛନ୍ତି ପୁରସ୍କାର ପାଉଛନ୍ତି କିନ୍ତୁ ସେ ସମୟରେ ଯେଉଁ ପ୍ରକାର ସମ୍ମାନ ଦିଆଯାଉଥିଲା ଯେଉଁ ପ୍ରକାର ମନରୁ ବା ଭାବରୁ ଦିଆଯାଉଥିଲା ଏବେ ସେହି ପ୍ରକାର ହେଉନାହିଁ ଏବଂ ଆଗକାଳରେ ଯେତେବି ଲୋକ ଥିଲେ ସେମାନେ କ'ଣ ଥିଲେ ନା ଗରିବ ଥିଲେ ଏବଂ ଦରିଦ୍ର ଥିଲେ କେବେ ବି ଗୋଟେ ଧନୀ ଲୋକଠାରୁ ବେଶୀ ଆମେ ତାହା ପାଇପାରିବା ନାହିଁ ବା ବେଶୀ ସମ୍ମାନ ପାଇପାରିବାନି କିନ୍ତୁ ଗୋଟେ ଗରିବ ବେଶୀ ସମ୍ମାନ ସେଥିପାଇଁ ଆଗକାଳରେ ଯେଉଁ ଗରିବମାନେ ଥିଲେ ସମସ୍ତେ କଳାକୁ ପ୍ରୋତ୍ସାହନ କରୁଥିଲେ ସ୍ଥାନ ସ୍ଥାନରେ କଳାର ଯେଉଁ ମେଳା ହେଉଥିଲା ବା ଅନେକ ଗୁଡ଼ିଏ କଳାକାର ଆସି ଯେଉଁ ମେଳା ହେଉଥିଲା ସେଠାରେ ଅନେକ ଲୋକ ଦେଖିବାକୁ ଯାଉଥିଲେ ଏବଂ ତାଙ୍କୁ ଅନେକ ଭଲପାଇବା ଦେଉଥିଲେ ଆଜିକାଲି ଯେପରି ପଇସା ଦେଉଛନ୍ତି ସେଭଳି ନଥିଲା ସେମାନେ ସେ ନିଜ ମନରେ ଯାହା ଅଛି ତାହା କରୁଥିଲେ